ସ୍ଥାନୀୟ କଳାକାରମାନେ ଆମ ସ୍ଥାନ ରାଜ୍ୟ କଳାଗୁଡ଼ିକରେ ଆସି ନିଜର ଟ୍ୟାଲେଣ୍ଟ ବା ନିଜର କଳାକୁ ଦେଖେଇଥାନ୍ତି ସମୁଦ୍ରକୂଳରେ ତାଙ୍କ ଯେଉଁଟାକି ତାଙ୍କେ ଯେଉଁ ଆର୍ଟ କରିଥାଉଛନ୍ତି ସମୁଦ୍ରକୂଳରେ ଲୋକମାନଙ୍କୁ ଆଟ୍ରାକ୍ଟ କରେଇ ତାଙ୍କର ମନୋରଞ୍ଜନ କରିଥାନ୍ତି ଏବଂ ନିଜର କଳାକୁ ଗୁଡ଼ିକୁ ତାଙ୍କେ ବଞ୍ଚେଇ ରଖିଥାଉଛନ୍ତି ଯେ ସେଇଟାକୁ ଆମେ ବହୁତ ଆନନ୍ଦ ଏବଂ ବହୁତ ମଜା କରିଥାଉ ଧନ୍ୟବାଦ ଏତିକି କହି ମୁଁ ରହୁଛି